କୃଷକମାନେ ଧାନ ଗହମ ମକା ବୁଟ ଝୋଟ ଆଦି ଫସଲ କରିଥାନ୍ତି ଭାରତରେ ଏହିସବୁ ଚାଷ ଗୁଡ଼ିକ କରନ୍ତି କୃଷକମାନେ ଏଥିରେ ବହୁତ କିଛି ଲାଭ କ୍ଷତି ପାଇଥାନ୍ତି ଏହି ଫସଲ ଗୁଡ଼ିକ ଦୁଇ ଭାବରେ ବିଭକ୍ତ କରାଯାଇଛି ଗୋଟେ ରବି ଫସଲ ଗୋଟେ ଖରିଫ ଫସଲ ଗହମରେ ଅଟା ତିଆରି ହୋଇଥାଏ ଧାନ ଆଖୁ ବାଜରା ମକା ଚିନାବାଦାମ ବାଜରା ଆଦି ଚାଷ ହୋଇଥାଏ କୃଷକମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି ସେଗୁଡ଼ିକ ହେଲା ଆଳୁ ବାଇଗଣ ଟମାଟୋ ମିର୍ଚା ମାଖନ ଝୁଲିର୍ ବିମ୍ ଜଲସେମୀ କାକୁଡ଼ି କଲରା ମୂଳା ଗାଜର ଇତ୍ୟାଦି ଗୁଡ଼ିକ ଚାଷ କରିଥାନ୍ତି ଏବଂ କୃଷକମାନେ କିଛି ଗୋଟିଏରେ କ୍ଷତି କରନ୍ତି ଏବଂ ଗୋଟି ଥିନ୍ ଗୋଟିଏରେ ଲାଭ ପାଆନ୍ତି ଏବଂ ଫଳ ଗୁଡ଼ିକ ହେଲା ତରଭୁଜ କପିତା କଦିଲ ସେଓ ଅଙ୍ଗୁର ସାାନ୍ତରା କମଳା ଆମ୍ବ ଇତ୍ୟାଦି କୃଷକମାନେ କେତେ ହଇରାଣ ହୋଇ ଆମ ଦେଶ ପାଇଁ ଏକ କୃଷି ଚାଷ କରୁଛନ୍ତି ଏବଂ ସେହି ପନିପରିବା ଆମେ ଖାଉଛନ୍ କୃଷକମାନେ ଏଥିରେ ବହୁତ କିଛି ଲାଭ ବା କ୍ଷତି କ୍ଷତି ପାଇଥାନ୍ତି ଗୋଟିଏରେ କ୍ଷତି ପାଇଲେ ଆଉ ଗୋଟିଏରେ ଲାଭ ପାଇଥାନ୍ତି